ଆଜ୍ଞା ପାଣିଟା ଗୋଟେ ଠିକ୍ ଟାଇମରେ ଦେଉନାହାନ୍ତି ଆଜ୍ଞା ଆପଣ ଯୋଉ ଟାଇମରେ ଦେଉଛନ୍ତି ଆମ ସବୁ ଅସୁବିଧା ହେଉଛି ଆପଣଙ୍କ ଟାଇମ ତାର ହେବ ଛଅଟାରେ ଦେବେକି ସାତଟାରେ ଦେବେକି ନଅଟା ଦେବବେ ଦଶଟାରେ ଦେବେ ହେଲେ ଆମେ ତାକୁ ପାଣିଟା ଟିକେ ଧରିବୁ ଆମର ଏ ଦୁନିଆ କାମ ଅଛି ନା ଆମେ କୁଆଡ଼େ ଯିବୁ କ'ଣ କରିବୁ ହୋଙ୍କୁ ବଡ଼ ଅସୁବିଧା ହେଉଛି ଆମକୁ

ହଁ ହଁ ନାଇଁ ସକାଳୁ ସାତଟାରେ ତ ଠିକ କଥା କିନ୍ତୁ ଠିକ ଟାଇମରେ ମିଳୁନି ଆମେ ହଇରାଣ ହୋଇଯାଉଛୁ ଏପଟ ସେପଟ ହେଇଯାଉଛୁ ଆଉ ହୁଁ ନାଇ ଆଜ୍ଞା ଆମେ ଆଉ କୁଆଡ଼େ ଯାଇପାରୁନୁ ନା ଆପଣ ଖାଲି ସେ ପାଣିଟା ବି ଜଗିକି ରହୁଛୁ ପାଣିଟା ଯଦି ଥରେ ଫେଲ ହୋଇଗଲା ପରେ ଆସିଲେ ଆମ ଭୋକ ଶୋଷ ସବୁ ଉପରେ ମରିିବା କଥା ହୋ ପାଣିଟା ନା ଆଜ୍ଞା ହଁ ବିନା

ପାଞ୍ଚଟାରେ ଦେଲେ ତ ପାଞ୍ଚଟାରେ ଦେଲେ ମଧ୍ୟ ହେବ ହଁ ପାଣିଟା ଆଗ ପାଣିଟା ହେଉଛି ମୁଖ୍ୟ ଆଜ୍ଞା ପାଣି ନହେଲେ କିଛି କରି ହେବନି ଖାଇବା ପିଇବା ସବୁ ଅସୁବିଧା ହଁ ପାଣିଟା ରଖିଲେ ସିଏ କିଏ କୁଆଡ଼େ ଯିବ ନା ତାର ଅନ୍ୟ କାମ ଅଛି ଖାଲି ପାଣିଟା ପାଇଁ ଯଦି ଜଗିକି ରହିବ ଲାଗି ରହିବ କେମିତି ଚଳିବ ସେ ଆପଣ ଠିକ୍ ଟାଇମରେ ସକାଳ ଘଣ୍ଟାରେ କିନ୍ତୁ ଟାଇମ ଗୋଟେ ଠିକ୍ ଟାଇମ ଗୋଟେ ରଖନ୍ତୁ ସେ ଟାଇମଲେ ଆମେ ଆଉ ଅସୁବିଧା ହେବନି ହେଲା ପାଣି ରଖିଦେଲୁ ଆମେ ଆମ କାମରେ ଗଲୁ ଆଉ ଏବେ ଜଗିବାକୁ ପଡ଼ୁଛି ନା ଆମେ ପାଣିଟା ପାଇଁ ଏବେ ହଁ ଆଜ୍ଞା ଠିକ୍ ତାହେଲେ ଠିକ ଟାଇମରେ ପାଣିଟା ଦିଅନ୍ତୁ ହେଲା ହଁ ହଉ ହଁ ଆଜ୍ଞା